ପଶୁପାଳନ ପଶୁ ପଶୁପାଳନ ଗୋଟେ ଆମ ମଣିଷ ଜୀବନ ବା ଦୈନନ୍ଦିନରେ ଗୋଟେ ପ୍ରତ୍ୟେକ ଲୋକ ଅଳ୍ପ ବହୁତେ ଜଡ଼ିତ ଅଛନ୍ତି ଏବଂ ଆମ ହିନ୍ଦୁ ଧର୍ମରେ ଗୋ ସେବା ହେଉଛି ଗୋ ସେବା ଅଛି ପରମ ଧର୍ମ ଏବଂ ଏହା ପାଇଁ ମଧ୍ୟ ରାଜ୍ୟ ସରକାର ତରଫରୁ ପଶୁପାଳନ ବିଭାଗ ପ୍ରତ୍ୟେକ ତିନିି ପ୍ରତି ତିନି ତିନି ପଞ୍ଚାୟତ ଜଣେ ଏଲ୍ ଆଇ ପଶୁ ନିରୀକ୍ଷକ ମାନେ ତାଙ୍କ ସରକାର ନିଯୁକ୍ତି ଦେଇଛନ୍ତି ଏବଂ ସେମାନେ ପ୍ରତିଦିନ ଆସି ପ୍ରଦାନ କରି ଯାଉଛନ୍ତି ଯେ ଯଦି କୌଣସି ଗୋରୁ ଗାଈର ବା ଶଙ୍କର ଜାତୀୟ ବିହନ ଇଏ କରିବା ଯେଉଁଟାକି ଗାଈର ଠିକ୍ ଇଏ ଋତୁକା ନହେଲେ ତାଙ୍କୁ ଆସିକି ଦେଇକି ଯାଉଛନ୍ତି ଏବଂ ଯେହେତୁ ଓଡ଼ିଶା ଗୋଟିଏ ଓଡ଼ିଶା ଗୋଟିଏ ପଶୁ ବହୁଳ ରାଜ୍ୟକୁ କହିଲେ ଅତ୍ୟୁକ୍ତି ହେବ ନାହିଁ କାହିଁକିନା ପ୍ରତ୍ୟେକ ହିନ୍ଦୁ ଧର୍ମର ଆମର ଆରଧ୍ୟ ଦେବତା ହେଉଛି ଗୋ ସମ୍ପଦ ତେଣୁ ଆମେ ପୂଜା କରି ତାକୁ ପୂଣ୍ୟ ଅର୍ଜନ କରୁଛନ୍ତି ଆଉ ସରକାର ତରଫରୁ ମଧ୍ୟ ପ୍ରତି ବ୍ଲକରେ ଜଣେ ଲାଇଫ୍ ଷ୍ଟକ୍ ପଶୁପାଳନ ବା ନିରୀକ୍ଷକ ବା ଯେଉଁଟା ଷ୍ଟକ୍ ଇନ୍ସପେକ୍ଟର ନିଯୁକ୍ତି ପାଇଛନ୍ତି ସେମାନେ ପ୍ରତି ସପ୍ତାହରେ ପ୍ରତ୍ୟେକ ଗାଁକୁ ଆସି ନିରୀକ୍ଷଣ କରି ଯାଆନ୍ତି ଏବଂ ଏହାଦ୍ୱାରା ଆମର ଓଡ଼ିଶା ଗୋଟେ କୃଷି ଗୋଟେ ସ୍ୱତନ୍ତ୍ର ଚ୍ୟାନେଲ୍ ବି ରହିଛି ୟୁ ଟ୍ୟୁବ୍ ଯେଉଁ କହିଲେ ୟୁଟ୍ୟୁବ୍ରେ ମଧ୍ୟ ଆମେ ବହୁତ ସେଥିରୁ ପଢ଼ିକି ଗୋ ସେବା କେମିତି କରିପାରିବା କେମିତି କଲେ ଓ କେମିତି ଯତ୍ନ ନେଲେ ସେମାନଙ୍କର କୌଣସି ରୋଗ ସେମାନଙ୍କୁ ଆକ୍ରମଣ କରିପାରିବ ନାହିଁ ଆଉ ଏଥିପ୍ରତି ପ୍ରତ୍ୟେକ ଜାଗାରେ ଆଜିକାଲି ବର୍ତ୍ତମାନ ଗୋ ଗୋଶାଳା ଖୋଲିଗଲାଣି ଆମର ଏ ନିକଟରେ ଗୋଟେ ମୁଁ ଦେଖିଛି ଏ କଣ୍ଟେ ବୋଲି ଗୋବିନ୍ଦପୁର ଗ୍ରାମ ମଉଜାରେ ବେଲଗୁଣ୍ଠା ବ୍ଲକରେ ବଢ଼ିଆ କିି ବହୁତ ବଢ଼ିଆକି ଗୋଟେ ହେଇଛି ଗୋଶାଳା ସେଥିରେ ଗାଈ ଗୋରୁ ପ୍ରତ୍ୟେକ ଘର ଲୋକ ଆଣି ବାନ୍ଧି ଖାଇବା ପାଇଁ ପାଣି ତା'ର ପାଳ ଯାହା ଯେତିକ ତାଙ୍କର ବହୁ ଖାଦ୍ୟ ସବୁ ମହଜୁଦ ରହିଛି ଏବଂ ଭଲ ମାନେ ଗଭର୍ନମେଣ୍ଟ ଯେଉଁ ଏଇଟା ଉଚିତ ପଦକ୍ଷେପ ବୋଲି ମୁଁ ସ୍ଵାଗତ କରିବି ଏ ଆଉ ୟୁ ଟ୍ୟୁବ୍ ଚ୍ୟାନେଲ୍ ଯେଉଁ କହିଲେ କି ୟୁ ଟ୍ୟୁବ୍ ଖବରକାଗଜ ତ ପ୍ରତ୍ୟେକ ଦିନ ଖାସ କରି ଏଇଟା ଗୋଟେ ସ୍ୱତନ୍ତ୍ର ପୃଷ୍ଠା ମଣ୍ଡନ କରୁଛି ଗୋ ପାଳନ ବିଷୟରେ ବାଛୁୁରୀ କେମିତି ଯତ୍ନ ହେବା କେମିତି ଅଧିକରୁ ଅଧିକ ଦୁଗ୍ଧ ଉତ୍ପାଦନ ହବ ତା' ଉପରେ କେଉଁଭଳି ଖାଦ୍ୟ ଦିଆଯିବ ଏବଂ ସୁସ୍ଥ କେମିତି ରହିପାରିବେ ତା' ଉପରେ ମୁଁ ଓଡ଼ିଶା କୃଷି ସଞ୍ଚାର ଗୋଟିଏ ଆମର ୟୁ ଟ୍ୟୁବ୍ ଚ୍ୟାନେଲ୍ ଦେଖି ସେଥିରୁ ଜାଣିପାରିଥିଲି ଏବଂ ସେଥିରୁ ପଢ଼ି ମଧ୍ୟ ମୁଁ ସେଇଭଳି ସେବା କଲେ ଭଲ ଦୁଇ ପଇସା ବି ଆମେ ଲାଭ ପାଇପାରିବା